ଗତ କିଛି ଦିନ ତଳେ ଆମେ ପୁରୀ ଯିବା ସମୟରେ ମଝିରେ ଗୋଟେ ଜଙ୍ଗଲ ପଡ଼ିଲା ସେ ଜଙ୍ଗଲରେ ହାତୀ ବାହାରିଲା ଯାହା ଫଳରେକି ଆମେ ଅଧଘଣ୍ଟାରୁ ଉର୍ଦ୍ଧ ସମୟ ଆମେ ଗୋଟିଏ ଜାଗାରେ ଫସି ରହିଲୁ କିଛି ସମୟ ପରେ ହାତୀ ଯିବା ପରେ ଆମେ ଜଙ୍ଗଲ ଟି କ୍ରସ୍ କଲୁ କ୍ରସ୍ କଲା ପରେ ଆମେ କିଛି ଦୂର ଗଲା ପରେ ଆମ ଗାଡ଼ିଟି ବ୍ରେକ୍ଡାଉନ୍ ହୋଇ ମଝିରେ ମଝି ରାସ୍ତାରେ ପଡ଼ିଗଲା ଯାହା ଫଳରେକି ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖା ଯାଇଥିଲା ଆମେ ସେଠୁ ଚାଲି ଯାଇକି ଦୁଇ କିଲୋମିଟର ଦୂରରେ ଗୋଟିଏ ଗ୍ୟାରେଜକୁ ଯାଇ ମେକାନିକ୍କୁ ଡାକି ଧରିକି ଆସିଲୁ ସେ ଗାଡ଼ିଟିକି ସଜାଡ଼ିଲା ପରେ ଆମେ ପୁରୀ ଭ୍ରମଣ କରିବା ପାଇଁ ବାହାରିଥିଲୁ